ମୁଁ ପି ଏମ ପୋଷଣ ଯୋଜନା ବିଷୟରେ କହିପାରିବି ପି ଏମ ପୋଷଣ ଯୋଜନା ହେଉଛି ଭାରତ ସରକାରଙ୍କ ଏକ ଯୋଜନା ଯେଉଁ ଯୋଜନାରେ କେବଳ ଗରିବଲୋକ ହିଁ ଉପକାର ପାଆନ୍ତି ସରକାର ପ୍ରତ୍ୟେକ ପଞ୍ଚାୟତକୁ ତାଲିକା ମାଗନ୍ତି ଗାଇଡ଼ଲାଇନ ହିସାବରେ ପଞ୍ଚାୟତମାନେ ତାଲିକା ପ୍ରସ୍ତୁତକରି ପଠାନ୍ତି ଏହା ସରକାରଙ୍କଠାରୁ ମଞ୍ଜୁରୀ ହେଇସାରିବା ପରେ ହିତାଧିକାରୀଙ୍କୁ ବଣ୍ଟନ କରାଯାଏ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ଲୋକମାନଙ୍କର ସେବାକରନ୍ତି ଯେମିତିକି ପି ଏମ କିଷାନ ଯୋଜନା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବୃଦ୍ଧବୃଦ୍ଧାମାନଙ୍କ ପାଇଁ ଭତ୍ତା ଯୋଜନା ଇତ୍ୟାଦି